କେନ୍ଦ୍ରାପଡ଼ା ଜିଲ୍ଲା ଶିଳ୍ପ କହିଲେ ଜିରୋ କାରଣ ଶିଳ୍ପର ଏମିତି କିଛି ଆଖି ଦୃଶୀଆ କାମ କେନ୍ଦ୍ରାପଡ଼ା ଜିଲ୍ଲାରେ କେନ୍ଦ୍ର କିମ୍ବା ରାଜ୍ୟ ସରକାର କରିନାହାନ୍ତିନି ଅର୍ଥନୀତି ସେଥିପାଇଁ ଏଠାରେ ଦୋହଲି ଯାଇଛି କାରଣ ଏଠି ସମ୍ପୂର୍ଣ୍ଣ କେନ୍ଦ୍ରାପଡ଼ା ଜିଲ୍ଲାରେ ଆମେ କୃଷି ଉପରେ ନିର୍ଭର କରୁ ଆଉ ତା ଛଡ଼ା ଆମେ ଯେଉଁ ଶ୍ରମିକ ଶ୍ରେଣୀର ଲୋକ ବେଶୀ ବାସ କରୁ ଏଠି ବିଶେଷ କରି ବିଭିନ୍ନପ୍ରକାର ଚାଷର ସୁବିଧା ଥିଲେ ସୁଦ୍ଧା କେନାଲ୍ରେ ଥିଲା ସୁଦ୍ଧା କେନାଲ୍ ଥିଲେ ସୁଦ୍ଧା ସବୁ ଜାଗାରେ କେନାଲ୍ର ସୁବିଧା ନାହିଁ ଯାହାକି ଅର୍ଥନୀତି ସେଥିରେ ଭାଙ୍ଗି ପଡ଼ିଛି ତେଣୁ ଆମେ ଏଠି କ'ଣ କହିବୁ ନା କୃଷିକୁ ଟିକିଏ ଆହୁରି ଅଗ୍ରାଧିକାର ଦେଲେ ଶିଳ୍ପ ଅଧିକ ହେଲେ ବୋଧହୁଏ ଅର୍ଥନୀତିର କିଛି ଏଠି ଉନ୍ନତି ଘଟିବ ଆଉ ଏଠି ଆମର ଯୋଉ କୃଷି କୃଷି ଏଠି ମୁଖ୍ୟତଃ ଏଠି ଧାନ ଚାଷ କରାଯାଏ ଏବଂ ତା ସହିତ ଡାଲି ଜାତୀୟ ଚାଷରେ ମୁଗ ବିରି ଅନ୍ୟାନ୍ୟ ଧୋଇଆ ଅଞ୍ଚଳରେ କରାଯାଏ ଅନେକ ସମୟରେ ଆମର ଯେଉଁ ଧାନ ଚାଷକୁ ନଷ୍ଟ କରିଥାଏ ବନ୍ୟା ବାତ୍ୟା ଏଟାକୁ ନଷ୍ଟ କରିଥାଏ କାରଣ ଆମର କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପୂର୍ଣ୍ଣ କହିଲେ ମହାନଦୀର ପାଣି ଆସେ ସବୁଯାକ କେନ୍ଦ୍ରାପଡ଼ା ଦେଇକିନା ଯାଏ ତେଣୁ ଏଠି ସମ୍ପୂର୍ଣ୍ଣ ଏଗୁଡ଼ାକ ଧୋଇଦିଏ ଯାହାଫଳରେ ଏଠି ସବୁବେଳେ ନଷ୍ଟର ବେଳ ବେଶୀ ଯଦି ବନ୍ୟା ନ ହୋଇ ନ ହୋଇଛି ତା'ହେଲେ ବାତ୍ୟା ଏଠି ସ୍ଥିର ବାତ୍ୟା ହୋଇଛି ଯଦି ବନ୍ୟା ସ୍ଥିର ଧୋଇଆ ଅଞ୍ଚଳ ପ୍ରାୟତଃ ମୁଖ୍ୟତଃ ସବୁ ବର୍ଷ ଧାନ ଫସଲରେ ଆମର କ୍ଷତି ସହିଥାଏ ତା ଛଡ଼ା ମୁଗ ବିରିର ଫସଲ କିଛି ତାଙ୍କୁ ଆଡ଼୍ଜେଷ୍ଟ୍ କରିଥାଏ ଆଉ ତା'ପରେ ଏଠି ଅନ୍ୟାନ୍ୟ ଯେଉଁ ଅଞ୍ଚଳ ରହିଲା ଏଠି କେନାଲ୍ର ସେହି କେନାଲ୍ ପାଣି ଠିକ୍ ଢଙ୍ଗରେ ସେମାନେ ଦିଅନ୍ତିନି ଶିଳ୍ପକୁ ଯେଉଁ ହିସାବରେ ଦିଅନ୍ତି କିନ୍ତୁ କୃଷିକୁ ସେହି ହିସାବରେ ଦେବା ପାଇଁ ସେମାନେ ନାପସନ୍ଦ ତେଣୁକରି ମୁଁ ଆଶା କରିବି ଏଠି ଯଦି ଆମେ କୃଷିକୁ ଅଗ୍ରଧିକାରେ କେନାଲ୍କୁ ଆହୁରି ସୁଦୃଢ଼ କରାଯିବ ଏବଂ ପଏଣ୍ଟ୍ ଏରିଆ କରାଯାଇ ଏହାରୁ ଅଧିକରୁ ଅଧିକ କେନାଲ୍ ପାଣି ଯୋଗାଇ ଦିଆଯିବ ତେଣୁ ଏଠି ଆଉ ଯେଉଁ ହଁ ଆଉ ଗୋଟେ କଥା କହୁଛି ଏଠି ଯେଉଁ କୃଷି ଭିତ୍ତିକ କୃଷିର ଖାଦ୍ୟ ଶସ୍ୟକୁ ସଂରକ୍ଷଣ କରିବା ପାଇଁ ଆମର କୌଣସି ଗୋଟେ କୋଲ୍ଡ୍ ଷ୍ଟୋର୍ ଏଠି ନାହିଁ କାରଣ ଏଠି ପନିପରିବାର ଚାଷ ସୁବିଧା ଥିଲେ ସୁଦ୍ଧା ଏଠି ପନିପରିବା ଚାଷ ଆମେ କରିପାରୁନାହୁଁ ତେଣୁ ଯେହେତୁ ଆମେ ଯେଉଁ ଟାଇମ୍ରେ ଆମେ କରୁ ସେ ଟାଇମ୍ରେ ପନିପରିବା ଶସ୍ତା ଆଉ ଯେତେବେଳେ ଆମର ଏଠି ନହୁଏ ପନିପରିବା ବହୁତ ମୂଲ୍ୟ ଅଧିକା ତେଣୁକରି ଏଠି ଏଠି ଅର୍ଥନୈତିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭୂଷୁଡ଼ି ପଡ଼ିଛି ଏଠି କରିବାକୁ ହେଲେ ସରକାର ସମ୍ପୂର୍ଣ୍ଣ ଦୃଷ୍ଟି ଦେବାକୁ ପଡ଼ିବ